ମୋତେ ଗୀତ ଶୁଣିବାକୁ ଭାରି ଭଲ ଲାଗିଥାଏ ଏବଂ ମୁଁ ଗୀତ ଗୁଡ଼ିକ ପ୍ରାୟ ମନ ଧ୍ୟାନ ଦେଇ ଶୁଣିଥାଏ ସେ ହିନ୍ଦୀ ଗୀତ ହଉ କିମ୍ବା ଓଡ଼ିଆ ଗୀତ କିମ୍ବା ଆମ ଭାଷାରେ ସମ୍ବଲପୁରୀ ଗୀତ ସବୁ ଗୀତ ଗୁଡ଼ିକ ମୁଁ ଖୁବ ମନ ଧ୍ୟାନ ସହକାରେ ଶୁଣିଥାଏ ପୁଣି ଏମିତି କିଛି ଗୀତ ଅଛି ଯାହା ମୋର ଖୁବ ପସନ୍ଦ ଯେମିତି ଓଡ଼ିଆ ଫିଲ୍ମରେ ଶୀତା ଲୋ ଆଜି ଜଳୁଚି ଯାହାର ଚିତା ଲୋ ଏଇ ଗୀତ ଗାଇ ଟି ଶୌରି ଖୁବ ପ୍ରସିଦ୍ଧ ହୋଇଯାଇଛନ୍ତି ଏହି ଗୀତଟି ଆଜି ବି ଲୋକମାନଙ୍କ ମନରେ ଖୁବ ଶିହରଣ ଆଣୁଛି ଏଇ ଗୀତ ଆଜି ବି ସେମିତି ଚିରସବୁଜ ଗୀତ ଭଳିଆ ଲାଗୁଛି

ମହମ୍ମଦ ଅଜିଜ୍ ଗାଇଥିବା ରୂପା ସବାରୀ ସୁନା କନିଆ ସିନ୍ଦୁର ଫରୁଆ ଇତ୍ୟାଦି ଗୀତ ମ ମଧ୍ୟ ଖୁବ ପସନ୍ଦ ଲାଗୁଛି ସେମିତି ଆମ ଆଞ୍ଚଳିକ ଭାଷାରେ ବା ସମ୍ବଲପୁରୀ ଭାଷାରେ ବାହାରିଥିବା ବହୁତ ଗୁଡ଼ିଏ ଗୀତ ଯେମିତି ଉମାକାନ୍ତ ବାରିକଙ୍କ ଗୀତ ଏବେ ଗୀତ ତା ରୁକୁସୁନା ତାଙ୍କର ବି ଗୀତ ଏମିତି ବହୁତ ମଣ୍ଟୁ ଛୁଡ଼ିଆ ତାଙ୍କେ ତ ବହୁତ ପସନ୍ଦ ଲାଗିଥାଏ ଏବଂ ସେଗୁଡ଼ିକ ମୁଁ ନିଜ ମୋବାଇଲ ସାହାଯ୍ୟରେ ସେଗୁଡ଼ିକୁ ଶୁଣିଥାଏ